ଓଡ଼ିଶାର ପାରମ୍ପାରିକ ପୋଷାକ ଶୈଳୀ ସମସ୍ତଙ୍କଠାରୁ ଭିନ୍ନ କଥା କହିଲେ ସମ୍ବଲପୁରୀ ଶାଢ଼ୀ ଯାହା ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ୀର ବିଭିନ୍ନ କିସମ ଅଛି ବିଶେଷ କରି ସୂତାରେ ହୋଇଥିବାରୁ ତାର ଚାହିଦା ଅନେକ ବେଶୀ ଏବଂ ପିନ୍ଧିବା ପାଇଁ ମଧ୍ୟ ବହୁତ ମୁଲାୟମ ହୋଇଥାଏ ଆମ ଅଞ୍ଚଳରେ ପୁରୁଷ ଲୋକମାନେ ପୂର୍ବ ପୁରୁଷ ମାନେ ଧୋତି ପାଇଜାମା ପିନ୍ଧୁଥିଲା ବେଳେ ବର୍ତ୍ତମାନ ର ପିଲାମାନେ ଫ୍ୟାସନ୍ ଡିଜାଇନ୍ର କପଡ଼ା ବ୍ୟବହାର କରୁଛନ୍ତି ଆମର ସୂତା ଶାଢ଼ୀ ଏବେ ବି ସୁଧା ତାର ଚାହିଦା ବହୁ ପରିମାଣର ଅଛି ଯେତେ ସିଲ୍କି ଶାଢ଼ୀ ସମ୍ବଲପୁରୀ ଶାଢ଼ୀ ଆଗରେ ଫିକା ପଡ଼ିଯାଏ ଆମେ ମାନେ ଓଡ଼ିଆ ଲୋକ ହିସାବରେ କେଦ୍ରାପଡ଼ାର ବଲଦେବ୍ ଜୀଉ ନାଲି ଗାମୁଛା ଏବେ ବି ତା'ର ଚାହିଦା ଅଛି ସେ ଯେତେ ପୁରୁଣା ହେଉଥିବ ତା'ର କପଡ଼ାର ମୁଲାୟମ ବା ନରମ ପଣ ସେତେ ବଢ଼ୁଥିବ ଏବେ ବି ସେ ନାଲି ଗାମୁଛାର ଚାହିଦା ଅଛି ଲୋକ ବ୍ୟବହାର କରୁଛନ୍ତି ଝିଅମାନେ ସାଲୁଆର୍ କମିଜ୍ ବ୍ୟବହାର କରନ୍ତି ଆଦିବାସୀ ଲୋକମାନେ ସେମାନଙ୍କର ଶାଢ଼ୀ ପିନ୍ଧିବାର ଶୈଳୀ ଏବଂ ତାଙ୍କର ସୂତା କପଡ଼ାର ଚାହିଦା ଏବେ ବି ସୁଧା ଅଛି ଏ ଦୃଷ୍ଟି କୋଣରୁ ଓଡ଼ିଶାର ପାରମ୍ପରିକ ପୋଷାକର ଚାହିଦା ଏବେ ବି ଅଛି